ଆମେ ଆମେ ଗୋଟେ ଚାଷୀ ଆମେ ବହୁତ ପରିଶ୍ରମ କରି ଆଉ ଚାଷ ମାନେ ଫସଲ କରିଥାଉ ସେହି ଫସଲକୁ ଆମେ କ'ଣ କରିଥାଉ ନା ଏତେ ପରିଶ୍ରମ ହୋଇଥାଏ ସେଇଟା କେମିତି ଆମେ ଭଲ ଉପାୟରେ ଆଉ ବେଶୀ କେମିତି ଲାଭ ଆମେ ପାଇପାରିବା ସେଥିପାଇଁ ଆମେ କ'ଣ କରିଥାଉ ନା ବିକ୍ରି କରିଥାଉ ସେ ବିକ୍ରି କରାଯିବା ପାଇଁ ଆମର ଗାଁରେ ପ୍ରଥମେ ବୁଝାହୋଇଥାଏ ଯେ କେତେ ରେଟ୍ କେମିତି କ'ଣ ହୋଇଛି ଯାଇକରି ବୁଝିଲା ପରେ ସେ ଯଦି ସେମିତି ଆମକୁ ଭଲ ଲାଗିଲା ଯେ ରେଟ୍ ଠିକ୍ ଅଛି ଆମେ ଯେଉଁଠି ଦୁଇ ପଇସା ଅଧିକ ପାଇବା ସେଇ ଚେଷ୍ଟାରେ ଆମେ ଥାଉ ଆଉ ତା'ପରେ ସେଠି ବୁଝିସାରେ ତା'ପରେ ବୁଝିସାରିଲାପରେ ଆମେ ନହେଲେ ସହର ଆଡ଼େ ବୁଝାହୁଏ ଯଦି ଠିକ୍ ହେଲା ଦର ସେମିତି ଠିକ୍ ହେଲା ତ ସେଇଠି ଦିଆଯାଏ ନହେଲେ ଯଦିଓ ଆମେ ବାହାର ଦେଶକୁ ଆମେ ସେ ଫସଲକୁ ଆମେ ପଠାଇବା ତା'ହେଲେ ତା'ର ରେଗୁଲେସନ୍ ତା'ର କ'ଣ ସିଷ୍ଟମ୍ ଅଛି ଆମେ ସେ ସରକାର ପାଖରୁ ସେଇଟା ଆମେ ସବୁ ବୁଝିଥାଉ ବୁଝିକି ଆଉ ସେହି ଜିନିଷକୁ ଆମେ ଫଲୋ କରିକି ସେ ଜିନିଷକୁ ଆମେ ବିକ୍ରି କରି ଆମେ ଦୁଇ ପଇସା ଭଲରେ ରୋଜଗାର କରିଥାଉ